ଯେଉଁମାନେ ପଶୁ ଜନ୍ତୁ ରଖୁଛନ୍ତି ଯେମିତି ଛେଲି ମେଣ୍ଢା ଗାଈ ଦାମୁରି ତାକୁ ଠିକ୍ ସମୟରେ ଖାଇବାକୁ ଦେବା ଏବଂ ଯେଉଁ ଜାଗାରେ ରହୁଛନ୍ତି ପ୍ରଥମେ ସେହି ଜାଗାକୁ ଆମେ ପରିଷ୍କାର ପରିଚ୍ଛନ୍ନ ରଖିବା ତା'ର ଚାରିପାର୍ଶ୍ୱରେ ଯେମିତି ଅଳିଆ ଆବର୍ଜନା ନ ରହିବ ତା'ର ମଧ୍ୟ ବ୍ୟବସ୍ଥା କରିବା ଏବଂ ଯଦି ଗାଈଟିର କିଛି ଅସୁବିଧା ଦେଖା ଦେଉଛି ତାହେଲେ ଆମେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେବା ଏବଂ ତାକୁ ପ୍ରତି ସପ୍ତାହରେ କିମ୍ବା ମାସିକରେ ଗାଧେଇବାକୁ ଦେଲେ ତାର ଠିକ୍ ରହିପାରିବ ଏବଂ ଠିକ୍ ସମୟରେ ତାକୁ ଯଦି ଆମେ ତାର ଯତ୍ନ ନେଇ ପାରୁଛ ତାହେଲେ କିଛି ଅସୁବିଧାର ସମ୍ମୁଖୀନ ଆମେ ହେବାନି ଏହା ହିଁ ଆମର ବୟସ୍କ ଲୋକମାନେ ଆମମାନଙ୍କୁ ପ୍ରେରଣା ଦେଇଛନ୍ତି